ହ୍ୟାଲୋ ଆପଣ ପ୍ରଶାନ୍ତ ହୋଟେଲରୁ କହୁଥିଲେ ନା ମୁଁ ଆଜି ସନ୍ଧ୍ୟାବେଳେ ଦୁଇ ପ୍ଲେଟ୍ ବିରିୟାନୀ ଅର୍ଡ଼ର କରିଥିଲି ଏବଂ ତାହାର ଆଡ୍ରେସ ଦେଇଥିଲି ରାଜନଗର କିନ୍ତୁ ମୁଁ ଆଜି ଅଛି ସୁନାଖେଳାରେ ତେଣୁ ଆପଣ ଦୟାକରି ରାଜନଗରରୁ ଚେଞ୍ଜ୍ କରି ସୁନା ଖେଳାରେ ମୁଁ ଅଛି ସୁନାଖେଳାରେ ମୋତେ ଆଣି ପାର୍ସଲଟି ଦେଇ ଦିଅନ୍ତୁ